ମୁଁ ବିଦ୍ୟାଳୟରେ ପଢ଼ିବା ସମୟରେ ଚିତ୍ରାଙ୍କନ କରୁଥିଲି ଓ ସେ ସମୟରେ ଯାହାବି ଚିତ୍ର ଆଙ୍କିବା ଶିଖିଥିଲି କିନ୍ତୁ ଯେତେବେଳେ କଲେଜକୁ ଆସିଲି ମୋତେ ସେ ସବୁରେ କୌଣସି ସୁଯୋଗ ମିଳିନଥିଲା କିମ୍ବା ମୁଁ ପାଠ ପଢ଼ାରେ ଏତେ ବ୍ୟସ୍ତ ରହିଯାଇଥିଲି ଯେ ଏସବୁ ବିଷୟରେ ଏତେଟା ଧ୍ୟାନ ଦେଇନଥିଲି କିନ୍ତୁ ମୋତେ ଚିତ୍ର ଆଙ୍କିବାକୁ ବେସ୍ ପସନ୍ଦ ଆସେ ଓ ମୁଁ ସୁନ୍ଦର ସୁନ୍ଦର ଚିତ୍ର ଚିତ୍ର ଆଙ୍କିବାକୁ ମଧ୍ୟ ବହୁତ ଭଲ ପାଇଥାଏ ଯଦି କୌଣସି ପିଲା ଚିତ୍ର ଆଙ୍କିବାରେ ନିଜର କ୍ୟାରିୟର ବା ଭବିଷ୍ୟତ କରିବାକୁ ଚାହିଁବ ଆମର ବିଭିନ୍ନ ପ୍ରକାର କଳା ଓ ବୈଷୟିକ ଶିକ୍ଷାର ଶିକ୍ଷାନୁଷ୍ଠାନ ଗୁଡ଼ିକ ରହିଛି ଯେପରିକି ଭଦ୍ରକ ଜିଲ୍ଲା କଳା ଶିକ୍ଷାକେନ୍ଦ୍ର ନାମରେ ଏକ କଲେଜ ରହିଛି ଏହା ବ୍ୟତୀତ ଆମର ରାଜ୍ୟର ରାଜଧାନୀରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ବିଭିନ୍ନ ପ୍ରକାର କଳା ଯେପରି ଚିତ୍ର ଆଙ୍କିବା ପଟ୍ଟଚିତ୍ର ବନେଇବା ସଙ୍ଗୀତ ନୃତ୍ୟ ଅଭିନୟ ବିଭିନ୍ନ ପ୍ରକାର କଳାର ତାଲିମ ଦିଆଯାଇଥାଏ ସେଠାରୁ ଆମର ବହୁତ ମାନ୍ୟଗନ୍ୟ ବ୍ୟକ୍ତିବିଶେଷ ମଧ୍ୟ ଶିଖି ନିଜର ଜୀବନରେ କଳା କ୍ଷେତ୍ରରେ ଆଗକୁ ବଢ଼ିଛନ୍ତି ତେଣୁ ଓଡ଼ିଶାର ବିଭିନ୍ନ ରାଜ୍ୟରେ ଅନେକ ଗୁଡ଼ିଏ କଳା କଲେଜ ଓ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି ସେଠାକୁ ଯାଇ ପିଲାମାନେ ନିଜର ଇଚ୍ଛା ମୁତାବକ କଳାକୁ ପସନ୍ଦ କରି ସେଥିରେ ତାଲିମ ଗ୍ରହଣ କରିପାରିବେ ଓ ସେଥିରେ ନିଜର ଭବିଷ୍ୟତ ବା କ୍ୟାରିୟରକୁ ଆଗକୁ ବଢ଼ାଇ ନିଜର ଇଚ୍ଛା ପ୍ରକାଶ କରୁଥିବା ଜିନିଷରେ ପ୍ରଥମ ସ୍ଥାନ ମଧ୍ୟ ଗ୍ରହଣ କରିପାରିବେ